କୃଷି ଆରୁ ଶିଳ୍ପର କେନ୍ତା କରି ସମାଧାନ ହବା ଏହା ମୁଇଁ ତମକୁ କହେମି ଦେଖ ଆଗ ଯେ କେନ୍ତା ଚାଷ କରୁଥିଲେେ ସବେ ପୁରା ଚାଷ କରୁଥିଲେ ସବେ ସବେ ଚାଷ କରୁଥିଲେ ଅଲ୍ ସବେ ଚାଷ କରୁଥିଲେ ଆର୍ ଏହା ଯେେ କାଣା ହଉଛେ ଯେନ୍ତାକି ପିଲାମାନେ ପଢ଼ୁଛନ୍ ପଢ଼ବାର୍ ଲି ଡ଼େଭଲପ୍ କରିଦଉଛନ୍ ବୋଇଲେ କୃଷିିକି ଆରୁ ଧ୍ୟାନ ଦେବେ କଠିନ କାମକେ କଠିନ କାମ ଧ୍ୟାନ ନି ଦେଇକରି ସହଜ କାମ୍କେ ଧ୍ୟାନ ଦେବେ ଯେନ୍ତାକି ଚାକିରି ଯେନ୍ତାକି ଆମର୍ ମେନ୍ ହେଉଛି ଚାକିରି ଚାକିରି କରୁଛନ୍ ବୋଲେ ଆରୁ ଆର୍ କୃଷିକି ଆର୍ ଧ୍ୟାନ ଦେଇଦବା ଆର୍ ଯେ ଆମେ କାଁ ହେଲା ଯେତେ କଠିନ କାମ କର୍ମୁ ଆର୍ ସତ୍ କାମ୍କେ ପାଶରି ଦେମୁଁ ହେନ୍ତା ବୋଲି ଚାକିରି କର୍ମା ଆମେ ହେନ୍ତା ବୋଲି କହୁଛନ୍ ସେଟା ସମାଧାନ ଟିକେ କର୍ମା ଦେଖ ଚାଷ ତ ଇ ଚାକିରି ତ ସବୁ ସବେ କରୁଚଁ ଚାଷ କର ଆମର୍ ଭାରତ୍କେ ଖାଇବାର୍ ଲାଗି ଦିଅ ଯିନ୍ତା କହିସୁଁ ଆମେ ଖାଇବାର୍ ଲାଗି ଦିଅ ଭାରତ୍ ସବୁକେ ଦିଅ ଖାଇବାର୍ ଲାଗି ଚାଷ୍ କର ଆରୁ ଚାକିରି ବିଲ୍ କର ଚାକିିରିକେ ମନା ନି କର୍ବା ଚାକିରି ବି କର ହେନ୍ତା ଚାକିରି କର ଯେ ଚାକିରି ବିଲ୍ କର ଆର୍ ଇଆଡ଼େ କୃଷି କାର୍ଯ୍ୟରେ ବି ଲାଗ

ଲାଗ ଆରୁ ଏନ୍ତା ଡ଼େଭଲପ୍ ହେଇଯିବ ଆମର ଇଣ୍ଡିଆ ଯେ କୃଷି କାମରେ ନମ୍ବର ୱାନ୍ ଟପ୍ ବିନ୍ ଆମେ ରହୁ

ଆମର୍ ସବେ କୃଷି କାମ କୃଷି କାମ ଯିଏ ଲାଗିବ ଆରୁ ପାଠ ଚାକିରି ପାଠ ପଢ଼ୁଛ ଚାକିରି କରୁଛ ତ କିଛିୁ ନାହିଁ ଆ ସେ ବେକାରୀ ବୁଲୁଛ ବୋଲେ ଚାଷ୍ରେ ରହ ଚାଷ୍ କର ତମ ମାଆ ବାପାର ସାହାଯ୍ୟ କରି ଲାଗ କିନ୍ତୁ ଚାଷ୍ବାସ୍ରେ ଲାଗ ଆମର ତ ଇଣ୍ଡିଆ ବହୁତ ଡ଼େଭଲପପ୍ କଲାନ ଟେକ୍ନୋଲୋଜି ଲାଗି ଚାଷ୍ବାସ୍ କର ରାଜ୍ୟର୍ ଇନ୍ଟାକି ଅଲ୍ ଅଲ୍ ମିେସିନ୍ ମାନ ବାହାର କଲାନ ଯିନ୍ ଆରାମ ସାହାଯ୍ୟ କଠିନ ବି ନେନ ସହାୟକ ହେଁ ଆରାମ୍ସେ ଚାଷ୍ କରବ କେତେ ବଢ଼ିଆ